କେନ୍ଦୁଝରର ଜିଲ୍ଲାର ଇତିହାସର ବିକଶିତ ବହୁ ପରିମାଣରେ ହୋଇଛି ପ୍ରାଚୀନ ସମୟ ପ୍ରମୁଖ ଘଟଣା ଆଧୁନିକ ବିକାଶ ଯୋଗୁଁ ହୋଇ ପ୍ରତାପ ବଲଭଦ୍ର ଭଞ୍ଜ ସତରଶହ ଚଉଷଠି ମସିହାରୁ ସତରଶହ ବୟାନବେ ମସିହା ଶାସନ କାଳରେ କଣ୍ଟାଝରିର ଜମିଦାରଙ୍କ ଠାରୁ ଟିଲୋ ଓ ଯୁଥପଡ଼ା ଦୁଇଟି ଛୋଟ ଅଞ୍ଚଳ କିଣି ଜିଲ୍ଲାରେ ସାମିଲ ହୋଇଥିଲେ